ହଁ ମୁଁ କହୁଥିଲି ଆମେ ଆମ ପାଞ୍ଚଜଣ ସାଙ୍ଗମାନେ ଆସିଛନ୍ତି ଆଉ ଛଅଜଣ ଖାଇବା କ'ଣ ହବ କି ଇୟାଡ଼େ ଯିବ ତ ଆଜ୍ଞା ଆଜ୍ଞା ଆମକୁ ଟିକିଏ ଦମ୍ ବିରିୟାନୀ ଦରକାର ଥିଲା ଛଅଟା ଛଅଟା ମିଳିଯିବ ହଁ କେତେ ଟାଇମ୍ ଭିତରେ ମିଳିବ ତା' ସହିତ ଟିକିଏ ପାମ୍ପଡ଼ ଫାମ୍ପଡ଼ ଟିକିଏ ଦେବ ଆଉ ଆଉ ଆରେ ନା ନା ନା ଛଅଟା ବିରିୟାନୀ ନାଇଁ ଗୋଟିଏ କ୍ୟାନସଲ୍ କରିଦେବେ ଆଉ ଗୋଟିଏ ଇଏ ଭେଜ୍ରେ କ'ଣ ଅଛି ହଁ ଠିକ୍ ଅଛି ହଁ ଭେଜ୍ରେ ପନିର୍ ପନିର୍ ଗୋଟିଏ କରିଦେବେ ଆଉ ତା' ସହିତ ଯାହା ପାମ୍ପଡ଼ ଫାମ୍ପଡ଼ ଟିକିଏ ଦେବେ ସାଲାଡ଼ଫାଲାଡ଼ ଇଏ ଆଣିଦେବା ଆଉ ଏଠି କ'ଣ ଏଇ ଯେ ଏଠି କ'ଣ ଭଲ ମାନେ ତୁମର ଏଠି କ'ଣ ଭଲ ସବୁ ଖାଇବା ମାଛ ଅଃ ଆଉ କ'ଣ ଏଠି ସବୁ ଭଲ ଆଉ ମିଠା ଏଠି କ'ଣ ଫେମସ୍ କି ଯାଗା ନୂଆ ତ ଏଇଠି ରହିଛୁ ତ ଆପଣ ଟିକିଏ କୁହନ୍ତୁ ସେହି ଅନୁସାରେ ଟିକିଏ ଟେଷ୍ଟ କରିଥିବା ଏଠିର ଉଁ ହୁଁ ସବୁ ସବୁଠୁ ଭଲ କ'ଣ ଏଠି ଏ ଯାଗାର ମାନେ ଏ ଯାଗାର ତ ନାଁ ଓଃ ଠିକ୍ ଅଛି ତାହାଲେ ସେଇଟା ଗୋଟିଏ ପାର୍ସଲ କରିଦେବେ ଆଉ ଗୋଟିଏ କରିଦେବେ ଆଉ ଗୋଟିଏ ହାପ୍ ପୂରା ଆଉ ଗୋଟିଏ ହାପ୍ ମିଠାଟା କରିଦେବେ ଆଉ କ'ଣ ସୋଡ଼ାଫୋଡ଼ା କ'ଣ କୋଲ୍ଡଡ୍ରିଙ୍କସ୍ରେ କ'ଣ ହଁ ହଁ ହଁ ହଁ ହଁ ହଁ ହଁ ଆଉ ସେୟା ବା ସେୟା ବି ଟିକିଏ ଇଏ କରିଦବେ ଆଉ ଆଚ୍ଛା ଭାଇ ଏଇଠି ତୁମର କିଏ ବୁଲାବୁଲି କରିବା ଯାଇ କ'ଣ ଖାଇବା ପିଇବା ବୋଲେ ଆଉ କେଉଁଠି ଖାଦ୍ୟ ଭଲ ମିଳେ ତାପରେ କ'ଣ ଟିକିଏ ବୁଲାବୁଲି କରିବାର ପ୍ଲେସ୍ କ'ଣ ଟିକିଏ କହିବେ ହଁ ହଁ ଖାଇବା ସେଠି ମିଳିଯିବ ସେଠି ବି ହୁଁ ହଉ ଠିକ୍ ଅଛି ଆଉ ହଉ ଟିକିଏ ଏଇଟା ପାର୍ସଲ କରିଦେବେ ଜଲ୍ଦି କେତେ ଟାଇମ୍ ଭିତରେ ଦେବେ ହଁ ସେୟା ଏକା କ'ଣ କହିଲି ମନେ ଥିଲା ତ ନୋଟ୍ କରିଦିଅନ୍ତୁ ଇଏ ବିରିୟାନୀ ଚାରିଟା ଦେବେ ଆଉ ଭେଜ୍ରେ ଦେବେ ହଁ ଭେଜ୍ ବିରିୟାନୀ ଦୁଇଟା ଦେବେ ତା' ସହିତ ଇଏ ପନିର୍ ପନିର୍ ତଡ଼କା ଦେବେ ଆଉ ଇଏ ଗୋଟେ ଭେଜ୍ରେ ଆଉ କ'ଣ ଦେବେ ବୋଲେ ଇଏ ମସ୍ରୁମ୍ ଗୋଟେ ଦେବେ ପନିର୍ କ'ଣ ନାଇଁ ନାଇଁ ପନିର୍ ଇଏ ଚିଲି ପନିର୍ ଦେବେ ହେଲା ଆଉ ମସ୍ରୁମ୍ ଦେବେ ଆଉ ପାମ୍ପଡ଼ ଯାହା ତା' ସହିତ ମିଶେଇ କି ଦେଇଦେବେ ଆଉ ହଉ କେତେ ଟାଇମ୍ ଭିତରେ ଦେବେ ହଉ ଠିକ୍ ଅଛି ତାହାଲେ